ଆମ ଅଞ୍ଚଳର କେଉଟମାନେ ମୁଖ୍ୟତଃ ମତ୍ସ୍ୟଜୀବୀ ଉପରେ ନିଜର ଜୀବିକା ନିର୍ବାହ କରିଥାନ୍ତି ଏବଂ ମତ୍ସ୍ୟଚାଷକୁ ହିଁ ସେମାନେ ତାଙ୍କର ମୁଖ୍ୟ ଜୀବିକା ନିର୍ବାହ ରୂପରେ ଗ୍ରହଣ କରିଛନ୍ତି କିନ୍ତୁ ଏହାଦ୍ୱାରା ବହୁତ ସାରା ପ୍ରଦୂଷଣ ହେଉଛି ଆମ ଓଡ଼ିଶାରେ ଯେମିତିକି ପାରାଦ୍ୱୀପ ଏହାର ଉଦାହରଣ ପାରାଦ୍ୱୀପରେ ଆଗରୁ ବହୁତ ସାରା ପର୍ଯ୍ୟଟକମାନେ ଆସନ୍ତି ଏବଂ ନିଜର ମନୋରଞ୍ଜନ କରିଥାନ୍ତି କିନ୍ତୁ ଏବେ ଏଠାରେ ମତ୍ସ୍ୟଚାଷ ଦ୍ଵାରା ମତ୍ସ୍ୟର ବାହାରକୁ ରପ୍ତାନି ଦ୍ଵାରା ଆମ ଓଡ଼ିଶାରେ ବହୁତ ସାରା ପ୍ରଦୂଷଣ ଦେଖାଯାଉଛି ଏବଂ ଏହାଦ୍ଵାରା ଜଳର ପ୍ରଦୂଷଣ ବଢ଼ିଚାଲିଛି ଏବଂ ଜଳ ପ୍ରଦୂଷଣ କେବଳ ମତ୍ସ୍ୟଚାଷ ଦ୍ୱାରା ହେଉନାହିଁ କାରଖାନାରୁ ନିର୍ଗତ ଦୂଷିତ ଜଳ ନଦୀମାନଙ୍କରେ ଛଡ଼ାଯାଉଛି ଏବଂ ବିଭିନ୍ନ ପ୍ରକାର ତାକୁ ବିଭିନ୍ନ ପ୍ରକାର ଜଳ ଜଳ ସଫା କରିବା ପାଇଁ ପଦକ୍ଷେପ ନେଲାବେଳେ ବି ସେମାନେ ତାକୁ ସଫା କରୁନାହାନ୍ତି ଏବଂ ଦୂଷିତ ଜଳକୁ ବିଭିନ୍ନ ଜନମାନଙ୍କ ଦ୍ଵାରା ବ୍ୟବହାର କରାଯାଉଥିବା ନଦୀମାନଙ୍କ ଦେହରେ ଛାଡ଼ୁଛନ୍ତି ଏବଂ ତାକୁ ଦୂଷିତ କରୁଛନ୍ତି ମତ୍ସ୍ୟମାନଙ୍କର ସଂଖ୍ୟା ଦିନକୁ ଦିନ ଏଥିପାଇଁ କମିବାରେ ଲାଗିଛି ଏଥିପାଇଁ ମୁଁ ଚିନ୍ତିତ ଅଛି